ହ୍ୟାଲୋ ମୁଁ କ୍ୟାବ୍ ଓଲାରୁ କହୁଛି ମୋତେ ଗୋଟେ କ୍ୟାବ୍ ଦରକାର ମୁଁ ଯିବି କ୍ୟାବ୍ରେ ମୁଁ କେଉଁ ଯାଗାରେ ବୁଲିବାକୁ ଯିବି ମୋତେ ଓଲା କମ୍ପାନୀର ସେଇ କ୍ୟାବ୍କୁ ପଠାଇ ଦିଅନ୍ତୁ ମୁଁ ଠିକ୍ ସେଇ ଜାଗାର ଗୋଟେ ଜାଗାରେ ଅଛି ସେ ଜାଗାରେ ଗୋଟେ ପିକ୍ ଅପ୍ ଭ୍ୟାନ୍ ଠିଆ ହେଇଛି ସେ ସାଇଡ଼୍ରେ ଅଛି ମୋତେ ଆସି ଏ ଜାଗାରେ ମୋତେ ନେଇ ଯାଆନ୍ତୁ ସେଇ ମୋ ଗନ୍ତବ୍ୟ ସ୍ଥଳ ମୁଁ ଯିବି କିନ୍ତୁ ସେଇ କ୍ୟାବ୍ କ୍ୟାବ୍ ବାଲା ଆସିକି ଦେଖିଲା ବେଳକୁ ମୋତେ ମୁଁ ମୋତେ ମୁଁ ଦେଖିପାରୁ ନାହିଁ ମୁଁ ତା'ପରେ କହିଲି ଯେ ନାହିଁ ମୁଁ ସେଇ ପିକ୍ ଅପ୍ ଭ୍ୟାନ୍ ପାଖରେ ନାହିଁ ମୁଁ ଅଛି ସେଇ ଇଏ ଜାଗାରେ ଯୋଉ ପାନ ଦୋକାନ ପାଖରେ ଅମୁକ ପାନ ଦୋକାନ ପାଖରେ ଅଛି ସେ ପାନ କରେ ଆସ ମୋତେ ଆସି କରି ସେଇଠୁ ନେଇ କରି ଯାଅ ଏବେ ମୁଁ ସେଇ ପହଞ୍ଚିବି